ହ୍ୟାଲୋ ମୁଁ ଯମୁନା ବସ୍ତିଆ ତାଳଖଣି ପଞ୍ଚାୟତରୁ କହୁଛି ଆପଣ ଜାଗାକାଳିଆ ଏଜେନ୍ସି ତ ମୁଁ ଆପଣଙ୍କ ଗାଡ଼ି ବୁକିଂ କରିଥିଲି କେଉଁଝର ତାରିଣୀ ଯିବାପାଇଁ ଆପଣଙ୍କ ଡ୍ରାଇଭର ଏମିତି କ'ଣ ପାଇଁ ଏପର୍ଯ୍ୟନ୍ତ ପହଞ୍ଚିନି ମୁଁ ତିନି ଚାରି ଥର ଫୋନ୍ କଲିଣି ତଥାପି ସେ ଏପର୍ଯ୍ୟନ୍ତ ଆମ ଫୋନ୍ ଉଠଉନାହାନ୍ତି ଆମେ ଫ୍ୟାମିଲି ନେଇକି କେଉଁଝର ଯିବୁ ନା ନାହିଁ ପୁଣି ସେଇଠି ବୁଲାବୁଲି ଯାହା କରିକି ଆମ ପରିବାର ଧରିକି ଆମେ ପୁଣି ରିଟନ କରିବୁ ଆମ ଗ୍ରାମକୁ ତେଣୁ ଆପଣ ଟିକିଏ ଯାହା ଫୋନ୍ କରନ୍ତୁ ତା ସହିତ ଯାହା ବ୍ୟବସ୍ଥା କରନ୍ତୁ ସେ କେମିତି ଶୀଘ୍ର ଆସିକି ପହଞ୍ଚିବା ନା ନାହିଁ ଏମିତି ଡ୍ରାଇଭର ଆପଣ କ'ଣ ପାଇଁ ଦେଉଥିଲେ ଆପଣ ଟିକିଏ ଭଲ ଦାୟିତ୍ୱର ଦାୟିତ୍ୱର ଦେବା କଥା ଡ୍ରାଇଭର ନା ନାହିଁ ଆମେ ଯିବୁ ଯାଇକି ପୁଣି ଫେରିବୁ ଆପଣ ଟିକିଏ ଯାହା ବ୍ୟବସ୍ଥା କରନ୍ତୁ ଆମ ଫୋନ୍ ତ ସେ ଉଠଉନାହାନ୍ତି ଆପଣ ଟିକିଏ ଯାହା ବ୍ୟବସ୍ଥା କରନ୍ତୁ ନହେଲେ ଅନ୍ୟ ଡ୍ରାଇଭର ପଠାନ୍ତୁ ଶୀଘ୍ର ଆମେ ଯିବୁ